ଚାଷ୍ କର୍ବା ଲାଗି ଆମକୁ ବହୁତ୍ ଭଲ୍ ଲାଗ୍ସି ଆମେ ସେନୁ ଆମ୍ବ ଗଛ ବି କେତେଟା ଲଗେଇନେଇଛୁଁ ଯେମିିତି ତାପରେ ମୁଇଁ ଏୟାର୍ ଛାଚ୍ମି ବୋଇଲେ ମୋର୍ ୱାଇଫ୍ ମୋର ସ୍ତ୍ରୀ ଟା ମୋତେ ସେନୁ ଭାତ୍ ଦେଇଯାଏଁ ମୁଇଁ ସେନୁ ଖାଏଁ ଆମର୍ ଗୁଟେ ଟାପ୍ ଟେ ହୋଇଛି ବଢ଼ିବା ପାନ୍ ସେନୁ ବାହାରୁଚି ପାଇଁ ପାନ୍ ଯାଏଁସି ସେନିକି ସେନୁ ଖାଇବ ପିଇବ ଆରମ୍ ସେ ବସିକିରି ଖାଇ ପିଇ ସାରିଲେ ଅଧ ଘଣ୍ଟା ବସି ଖାଇ ପିଇ କରି ତାପରେ ସେ ଜମିକେ ଆର୍ ଛାଞ୍ଚ୍ବାର୍ ଥିଲା ଆର୍ ଛାଞ୍ଚ୍ମି ତାପରେ ଧାନ୍ଟା ଆଇବାର୍ ଥିଲା ଧାନ୍ ଟେ ଆମର୍ ଗୁଟେ ଭୁତିଆର୍ ନୀତିଚୁ ସାଙ୍ଗେ ଆର୍ ସେ ଭୁତିଆର୍ ସାଙ୍ଗେ ସବୁ କାମ କରିଥୁସୁଁ ଆରୁ ବିଲ୍ ବୁର୍ବା କେ ବୁଡ଼୍ବା ବା ତାକୁ ବିଲ୍ ବୁଡ଼୍ବା ବୁଡ଼୍ବା ହେଲା କି ଯେତିକି କବାଥେ ଥାଉଗୋ ଭାଇ କାଲ୍ କେ କର୍ମା ବୋଲ୍ଛୁ ଆର୍ ପଲେଇ ଆସୁଁ ଆର୍ ଗାଧେଇ ଗୁଧାକରି ଏକ୍ ସାଙ୍ଗେ ବିଲ୍ ସନ୍ଧ୍ୟା ଗାଧେଇ ଗୁଧାକରି ଯାଇକିରି ଘରେ ତେରୁଁ ସ୍ ଯାହା ଯାହା ବ୍ୟବହାର୍ କର୍ବା କଥା କରି କରି ଖାଇ ପିଇକି ତାପରେ ଶୋଇଚୁଁ ଆଉ ଦିନେ ଫିର୍ ଜମିନ୍ ଫିର୍ ଯାଏସୁଁ ଏଇଟା ଆମର୍ କାମ୍ ହଉଛିଁ